ଭାରତର ଜଳବାୟୁ ନାତିଶୀତୋଷ୍ଣ ଜଳବାୟୁ ଅଟେ ଦେଶର ବିଭିନ୍ନ ଅଞ୍ଚଳରେ ଜଳବାୟୁର ରୂପ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ହୋଇଥାଏ କେବେ ଗରମ ଲାଗିଥାଏ କେବେ ଶୀତ ଲାଗିଥାଏ ତ କେବେ ବର୍ଷ ହେଇଥାଏ କିଛି ଅଞ୍ଚଳରେ ବରଫ ମଧ୍ୟ ପଡ଼ୁଥାଏ ତ ବିଭିନ୍ନ ସମୟରେ ବିଭିନ୍ନ ଋତୁରେ ଜଳବାୟୁର ଅବସ୍ଥା ଭିନ୍ନ ଭିନ୍ନ ହୋଇଥାଏ ଯେପରିକି ବର୍ଷା ଋତୁରେ ବର୍ଷା ହୋଇଥାଏ ଶୀତ ଋତୁରେ ଶୀତ ହୋଇଥାଏ ଗ୍ରୀଷ୍ମ ଋତୁରେ ଖରା ହୋଇଥାଏ ବସନ୍ତ ଋତୁରେ ମଳୟ ପବନ ବହେ ତ ଏହିପରି ଆମର ଛଅଟି ଋତୁ ଅଛି ସେଇ ଛଅଟି ଋତୁ ଆମ ଭାରତରେ ଅନୁଭୂତ ହୋଇଥାଏ ତ ବିଶେଷକରି ଆମକୁ ଖରା ବର୍ଷା ଶୀତ ଏହି ତିନୋଟି ଋତୁର ଅନୁଭୂତ ହୋଇଥାଏ ତ ଆମେ ଏହି ତିନୋଟି ଋତୁକୁ ବେଶେଷ ଭାବରେ ଅନୁଭବ କରିପାରୁ